ସାଧାରଣତଃ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ସରକାର ଗୁରୁତ୍ଵ ଦେବା ନିହାତି ଆବଶ୍ୟକ କାହିଁକି ନା ଗ୍ରାମାଞ୍ଚଳରେ ଅଧିକ ସ୍ଵାକ୍ଷର ହାର କମ୍ ଅଛନ୍ତି ଏବଂ ସ୍ଵାସ୍ଥ ସେବା ପରିବହନର ଉନ୍ନତ ସାଧାରଣତଃ ଗ୍ରାମାଞ୍ଚଳକୁ ଏକ ଉନ୍ନତ ଆଡ଼କୁ ଗତି କରାଇବ ତାହା ସରକାରଙ୍କୁ ଅନୁରୋଧ କରାହେଉଛି ଯେ ସ୍ଵାସ୍ଥ ସେବା ଏବଂ ପରିବହନରେ